ହଁ ଇ'ଟା ସତ୍ କଥା ଯେ ଭାରତ୍ ଆମର୍ କଳାକାର୍ମାନ୍ଙ୍କୁ ବିଶେଷ୍ କିଛି ଗୁରୁତ୍ୱ ନି ଦିଏ ସୁଯୋଗ୍ ନାଇ ଦିଆଯାଏ ଗାଁ ଗହଲି ଆମେ ଦେଖିଥିଲୁ କିଛି ତା ଏଥଲେଟ୍ ମାନେ ସେମାନେ ତାଙ୍କର୍ ରାାଇଟ୍ ଲାଗି ମାଡ଼୍ ଲଢୁଥିଲେ ସେମାନ୍ଙ୍କର୍ ଉପ୍ରେ ପାଏନ୍ ଫିକା ହେଲା ତା'ର୍ପରେ ସେମାନେ ଯେନ୍ ଷ୍ଟ୍ରାଇକ୍ କରୁଥିଲେ ସମୟକୁ ଠିକ୍ ନି ଦିଆହେଲା ତାହେରୁ ଆମର୍ ରହେଲା ଭାରତ୍ରେ ଯେନ୍ ଅଛନ୍ ଆମର୍ ପେରେଣ୍ଟ୍ସ୍ ମାନେ ସେମାନେ ନିଜର୍ ଛୁଆକେ ବାହାରିିବା ଏକ୍ସଟ୍ରା କରିକୁଲାର୍ ଆକ୍ଟିଭିଟି ଯେନ୍ତାକି ଚିତ୍ର କାଟ୍ବାର୍ଟା ଫୋଟୋ ଘିଚ୍ବାର୍ଟା ଦୌଡ଼ି ଯିବାର୍ଟା କ୍ରିକେଟ୍ ଖେଲ୍ବାର୍ଟା ଏନ୍ତା ଜିନିଷ୍ମାନ୍ଙ୍କର୍ ସେମାନେ ଟିକେ ଗୁରୁତ୍ୱ ନେଇ ଦିଅନ୍ ତାହେରୁ ଯେ ଆମର୍ ସେମାନ୍ଙ୍କୁ ଯଦି କୁହାହେବା ଯେ ଇ'ଟା ଆଗ୍କେ ଯାଇକିରି ସେ ଛୁଆଟା କିଛି କରିପାର୍ବ ବୋଲି ବାକି ସେମାନେ ସେ ଫିଲ୍ଡରେ କିଛି ରିସ୍କ ନେବାର୍ କେ ନାଇ ଚାହାଁନ୍ ଆଉ ଏହାର କାରଣ ହେଲା ଯେନ୍ କିଛି ଲୋକ୍ ଯାଇକିରି ଫେଲ୍ ହେଉଛନ୍ ଏଇ ପ୍ରକାର୍ କେରିିଅର୍ଟେ କେ ଜଣେ ଫଟୋଗ୍ରାଫି କର୍ମି ବଏଲା ସେ ଯାଇକିରି ଫୋଟୋଗ୍ରାଫି କେରିଅର୍ ଫେଲ୍ ହେଲା ଜଣେ ଚିତ୍ର କାଟ୍ମି ବଏଲା ସେ ସେଥିରୁ ଯଥେଷ୍ଟ ପରିମାଣର ଆମର୍ ଆଉ ସେ ପଇସା ବନେଇ ନାଇପାର୍ଲା ଇ କାରଣ୍ ମାନ୍ଙ୍କର୍ ମାନେ ଗଲା କି ଆମର୍ ଭାରତ୍ରେ ପେରେଣ୍ଟ୍ସ୍ ମାନେ କିମ୍ବା ସୁଯୋଗ୍ ନେଇଦେବାର୍ କିନ୍ତୁ ଭାରତ୍ର ଗଭ୍ମେଣ୍ଟ୍ କିଛି କିଛି ଟାଇମ୍ରେ ଆମର୍ କଳାକାର୍ମାନ୍ଙ୍କୁ ବହୁତ୍ ସହଯୋଗ୍ କରିପାର୍ସି ଆଉ ତାଙ୍କୁ ପଇସାପୁଇସି ବି ଦେସି ଗୋଲ୍ଡ ମେଡ଼ାଲ୍ ଯିଏ ଆନ୍ଲା ତା'କୁ ରେସ୍ପେକ୍ଟ ଦିଆଯାଇଛି ନୋବେଲ୍ ପ୍ରାଇଜ୍ ଭାରତ୍ ରତ୍ନ ଏହି ପ୍ରକାର ପ୍ରାଇଜ୍ ମାନେ ଦେଇକରି ସେ ତା'ଙ୍କୁ ଉତ୍ସାହିତ୍ କରି ଦେଇପାର୍ସି